ସକାଳୁ ଯେନ୍ ଜଗିଂ କରି ଆସି ମୁଇଁ ଜାନି ସୁସ୍ ପିନ୍ଧ୍ସି ଇସ୍ ସୁଜ୍ ପିନ୍ଧିଲେ ମୋତେ ଭଲ ଲାଗ୍ସି କାଁ ଏଥିର୍ ଲାଗି ଦୌଡ଼ିବା ଲାଗି ତାମାନେ ଉତ୍ସାହ ମିଲ୍ସି ସ୍ପିଡ଼୍ ବି ଦୌଡ଼ି ପାରୁଛିଁ ଏଥିଦ୍ୱାରା ଗୋଡ଼କେ ମୋର କୌଣସି ପ୍ରକାରେ କ୍ଷତି ବି ନା ହୁଏ ଆଉ ଗୋଡ଼ି ମାଟ୍ ବାଲ୍ ନା ଲାଗେ ଆଉ ସୁଜ୍ ପିନ୍ଧି କରି ଦୌଡ଼ିଲେ ଦେହ ଦୌଡ଼ି ପାର୍ସି ତାହା ହେଲେ ଏଇଟା ରନିଂ କର୍ବା ଲାଗି ଇ ସୁଜ୍ ମୋତେ ବହୁତ ଭଲ୍ ଲାଗ୍ସି ତା'ର ହିଲ୍ ବିଲ୍ ଷ୍ଟ୍ରଙ୍ଗ୍ ଅଛି ଆଉ ଦୌଡ଼ିବା ଲାଗି ଗୋଡ଼୍ କେ ତାମାନେ ଭଲ୍ ଲାଗୁଛେ ଆଉ ଏଥିର୍ ଲାଗି ରୁଢ଼ାବିଲ୍ ଗଲା ବେଲେ ନେଇ ଯାଏ ଏକଦମ୍ ସେଫ୍ଟି ରହୁଛି ଏଇ ସୁଜ୍ ପିନ୍ଧ୍ବା ଦ୍ୱାରା ଗୋଡ଼ର କିଛି କ୍ଷତି ବି ନ ହୁଏ ଗୋଡ଼ ବି ନା ଫାଟେ ଗୋଡ଼୍ ବି ନାଇ ଛିଏ ଗୋଡ଼୍ ବି ଦରଜ ନାଇ ଦିଏ ଆଉ ଗୋଡ଼ କେ ଆରାମ୍ ବି ଲାଗୁଛି ଆଉ ଏଇ ସୁଜ୍ ପିନ୍ଧି କରି ତାମାନେ ଗୋଡ଼୍ କେ ସୁନ୍ଦର ବି ଦିଶେ ଏଥିର୍ ଲାଗି ବୋଲି କିରି ସୁଜ୍ କେ ପିନ୍ଧିବାର୍ ଲାଗି ମୋତେ ଭଲ ଲାଗ୍ସି ଆଉ ଏ ସୁଜ୍ ତାମାନେ ଲାଷ୍ଟିଂ ଭି ଯାଉଛି ଜୋରରେ ଯେତେ ଦୌଡ଼ିଲେ ବି ସୁଜ୍ ତାମାନେ ଭଲ୍ ରହୁଛେ ହେତ୍ କି ତାମାନେ ଖରାବ ନାଇ ହବାର୍ ଗୋଡ଼୍ କେ ବି ସେଫ୍ଟି ରହୁଛି